ଆମର ନିମାପଡ଼ାରେ ନିମାପଡ଼ା ମହୋତ୍ସବରେ ପଡ଼େ ମହୋତ୍ସବ ପଡ଼ିଲେ ସେଇଠି ବହୁତ ବିଭିନ୍ନ ପ୍ରକାର ଦୋଳି ବିଭିନ୍ନ ପ୍ରକାର ଖେଳଣା ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ବହୁତ ମନ ମୋହିତ କୋଣାର୍କରେ ସେମିତି ମହୋତ୍ସବ ପଡ଼େ କୋଣାର୍କରେ କୋଣାର୍କ ମହୋତ୍ସବରେ ବାଲୁକା ଶିଳ୍ପୀ ମାନେ ବାଲୁକାରେ ଜଗନ୍ନାଥଙ୍କ ମନ୍ଦିର ସାଇବାବାଙ୍କ ମନ୍ଦିର ଏବଂ ବିଭିନ୍ନ କଳା ସଂସ୍କୃତିର ନିଖୁଣ ରୂପ ବାଲିରେ ଦେଇଥାନ୍ତି ଆଉ ସେଗୁଡ଼ା ବହୁତ ଭଲଲାଗେ ବହୁତ ପର୍ଯ୍ୟଟକ ଆସନ୍ତି କୋଣାର୍କ ମହୋତ୍ସବକୁ ସେଇଠି ଦେଖନ୍ତି ସେଇଠି ପିଲାଙ୍କର ନାଚଗୀତରେ ସାରା କୋଣାର୍କ ମହୋଦଧି କମ୍ପି ଉଠେ ଆଉ କ୍ରିକେଟ୍ ଖେଳରେ ଏଠି ଟୁର୍ଣ୍ଣାମେଣ୍ଟ ହୁଏ ପିଲାମାନେ ବହୁତ କ୍ରିକେଟ୍ ଖେଳନ୍ତି ଏମାନଙ୍କ ଫାଷ୍ଟ ପ୍ରାଇଜ୍ ସେକେଣ୍ଡ ପ୍ରାଇଜ୍ ସବୁ ଦିଆଯାଏ ସେମାନଙ୍କର ବହୁତ ଖେଳରେ ଆଗ୍ରହ ସେଥିପାଇଁ ନିମାପଡ଼ାରେ ଇନ୍ଦୋର ଷ୍ଟାଡ଼ିୟମ୍ ଅଛି ସେଇଠି ପିଲାଯାଇ କ୍ରିକେଟ୍ ଖେଳନ୍ତି ତା'ପରେ ବାରବାଟୀ ଷ୍ଟାଡ଼ିଅମ୍ ବି ନିମାପଡ଼ାରେ ଗୋଟେ ବାରବାଟୀ ଷ୍ଟାଡ଼ିଅମ୍ ଅଛି